ଡିଜିଟାଲ କଳା ଆଗରୁ ନଥିଲା ବର୍ତ୍ତମାନ ସମସ୍ତଙ୍କ ପାଖରେ ଡିଜିଟାଲ କଳା ରହିଛି ବିଭିନ୍ନ ପ୍ରକାର ନିଜର ପ୍ରତିଭା ଦେଖେଇବା ପାଇଁ ବେ ସବୁବେଳେ ଡିଜିଟାଲ କଳା ଉପରେ ବା ଡିଜିଟାଲ କଳା ମାଧ୍ୟମରେ ବିଭିନ୍ନ ଲୋକଙ୍କର ବିଭିନ୍ନ କଳାକୁ ଆମେ ଦେଖି ଥାଉ ସେଥିମଧ୍ୟରୁ ଇନ୍ଷ୍ଟାଗ୍ରାମ ଟିକଟକ ଫେସବୁକ ରିଲ୍ସ ମଧ୍ୟ ଅନେକ ଲୋକ କରିକି ନିଜର କଳାକୁ ନିଜର କଳାକୁ ପରିଚୟ ଦେଇଥାନ୍ତି ଏବଂ ସେଥିରେ ବହୁତ ଟଙ୍କା ମଧ୍ୟ ଲୋକମାନେ ଇନକମ କରିଥାନ୍ତି